ହଁ କୁହନ୍ତୁ ହଁ ହଁ ହଁ କୁହନ୍ତୁ ଉଷୁନା ତ ଆପଣ ଜାଣିଥିବେ ଆଉ ସେଇ ପଚିଶଶହ ଟଙ୍କା ପଚିଶ ଟଙ୍କା ରହୁଛି ଆଜ୍ଞା ପଚିଶ ପଚିଶ ଟଙ୍କା ରହୁଛି କେଜିଟା ପଚିଶ ଟଙ୍କା ରହୁଛି କିଲୋଗ୍ରାମ୍ଟା ଅରୁଆ ଚାଉଳ ରହୁଛି ସେଇ ଚାଳିଶ ଟଙ୍କା ଆଜ୍ଞା ନାଇଁ ଶୁଣନ୍ତୁ ତା'ର ରହୁଛି କ'ଣ କହିଲେ ଆପଣଙ୍କର ମାନେ ତିନି ଚାରି ପ୍ରକାରର ଚାଉଳ ଆସୁଛି ଆପଣଙ୍କ ଗୋଟେ ଆସୁଛି ପଚିଶ ଟଙ୍କାର ଉଷୁନା ଉଷୁନା କଥା କହୁଛି ଗୋଟେ ପଚିଶ ଟଙ୍କାର ଆସୁଛି ଗୋଟେ ପଇଁତିରିଶ ଟଙ୍କାର ଆସୁଛି ଆଉ ଗୋଟେ ପଇଁଚାଳିଶ ଟଙ୍କାର ଆସୁଛି ତ ଆପଣ କିନ୍ତୁ ଯେଉଁଟା ଯେତିକି ନେବେ ସେ ଅନୁସାରେ ଟିକିଏ ଭଲ ମାନେ ପାଇବେ ଆଜ୍ଞା କେଉଁଟା ନେବେ କୁହନ୍ତୁ ପଚିଶ ଟଙ୍କିଆଟା ନେବେ ନା ପଇଁତିରିଶ ଟଙ୍କିଆଟା ନେବେ ନା ପଇଁଚାଳିଶ ଟଙ୍କିଆଟା ନେବେ ଠିକ୍ ଅଛି ଆପଣ ଆସନ୍ତୁ ଟିକିଏ କାଟି ଦେବି କିଛି ରେଟ୍ କମେଇକି ଦେବି ଆଉ କ'ଣ କାଳୀବଜାର କାଳୀବଜାର ଦେଖିଛନ୍ତି କାଳୀବଜାରରେ ଯେଉଁ କାଳୀମନ୍ଦିର ଅଛି ଦୁଇଟା ଦୁଇଟା ଘର ଛାଡ଼ିକିନା ତିନି ନମ୍ବର୍ ଦୋକାନଟା ହେଉଛି ମୋର ଆପଣ ସେଇଠିକୁ ଆସନ୍ତୁ ଦେଖନ୍ତୁ ଦେଖନ୍ତୁ ଆଜ୍ଞା ମୁଁ କହୁଛି ଆପଣ ଯଦି ଗୋଟିଏ ବସ୍ତା ନଉଛନ୍ତି ତ ସେଇଟା ଆପଣଙ୍କୁ ନିହାତି ନେଇକି ନିହାତି ନେଇକି ଯିବାକୁ ପଡ଼ିବ ଯଦି ଆପଣ ହଁ କହିବେ କି ନାଇଁ ମୁଁ ପଚାଶ ଷାଠିଏ ବସ୍ତା ନେବାର ଅଛି ମୋତେ ତା'ହେଲେ ସେଥିରେ ସେହି ସମୟରେ ହଁ ଆପଣ ଆମର ଯେଉଁ ଗାଡ଼ି ଅଛି ଆମ ଗାଡ଼ିରେ ପଠାଇପାରିବୁ କିନ୍ତୁ ଶୁଣନ୍ତୁ ଆମ ଗାଡ଼ିରେ ପଠାଇଦେବୁ ସତ ଆପଣ ବାହାରୁ ଗାଡ଼ି ଆଣିଲେ ଆପଣ ଟିକିଏ ଅଧିକା ପଇସା ଦେବେ ଆମ ଗାଡ଼ିଟା ଟିକିଏ କମ୍ ଦେବେ ଆଉ ନାଇଁ ନାଇଁ ଭଙ୍ଗା ବିଲ୍କୁଲ୍ ନାହିଁ ଆପଣ ଫେରାଇପାରିବେ ଫେରାଇପାରିବେ ଫେରାଇପାରିବେ କିଛି କଥା ନାହିଁ ଆପଣ ଶୁଣନ୍ତୁ ବ୍ୟସ୍ତ ହୁଅନ୍ତୁନି ଆପଣ ଆସନ୍ତୁ ମୋର ଖୋଲା ଅଛି ଚାଉଳ ଅଛି ଆପଣ ଦେଖନ୍ତୁ ଆଗ ସେହି ଅନୁସାରେ ନେବେ ବୁଝିପାରିଲେ ସେମିତି ଯଦି ବି କହିବେ ଆପଣ ଗୋଟେ କେ ଜି ଗୋଟେ କିଲୋ ଅରୁଆଟା ଚାଳିଶ ରହୁଛି ଆଜ୍ଞା ଆପଣ ଯଦି କହୁଛନ୍ତି ସେମିତି ନେବା ପାଇଁ ଆପଣଙ୍କୁ ଅଠତିରିଶରେ ଦେଇପାରିବି ଆଉ ହଁ ଦୁଇ ଟଙ୍କା ଲେଖାଏଁ କାଟିକି କିଲୋଗ୍ରାମ୍ ପିଛା ଦେଇପାରିବି ଆଉ

ଠିକ୍ ଅଛି ଦୁଇଟାଯାକ ଏଥିରୁ ପାଞ୍ଚ ଟଙ୍କା ଏଥିରେ ପାଞ୍ଚ ଟଙ୍କା କାଟିକି ଆପଣଙ୍କୁ ତିରିଶି ଏଇଟା ରହିଲା ଆମର ପଇଁତିରିଶରେ ଦେବି ଆଉ ଆଜ୍ଞା ହଉ ଧନ୍ୟବାଦ ରହିଲି ଆଜ୍ଞା